ଚାଏର୍ ହଜାର୍ ଚାଏର୍ଶହ ପଞ୍ଚାବନ ଆଠ୍ ହଜାର ଚାଏର୍ଶହ ପଚାଶ ଏକ୍ ହଜାର୍ ଏକ୍ଶହ ଛବିଶହ ଏକ୍ ହଜାର୍ ଚାଏର୍ ଶହ ଶହେ ତିରିଶ ଏକ୍ ହଜାର୍ ସାତଶହ ଅଠ୍ ଚାଳିଶ